ଆମ ଖୋର୍ଦ୍ଧା ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ମିଡ଼ିଆ ଆମେ କିଛି ସୂଚନା ପାଇଥାଉ ବା ବାହାରର ଜିନିଷ କିଛି ସୂଚନା ମିଳିଥାଏ ଏମିତିକି ବୋମା ବିସ୍ଫୋରଣ କି ଡକାୟତ କେଉଁଠି ଚୋରିନାରୀ ହେଲା କେଉଁଠି କ'ଣ ଅଘଟଣ ଘଟିଲା ଆମେ ଟିଭି ମାଧ୍ୟମରେ ସୂଚନା ପାଇଥାଉ ମିଡ଼ିଆ ମାଧ୍ୟମରେ ବି କିଛି ଶୁଣିବାକୁ ପାଇଥାଉ ଏମିତି ମୋବାଇଲ୍ ଟିଭି ଓଟିଭି ଏମିତି କନକ ଟିଭି ନିୟୁଜ୍ ସେଭେନ୍ ନନ୍ଦିଘୋଷ ଟିଭି ନନ୍ଦିଘୋଷ ଟିଭିରେ ଆମେ କିଛିଟା ମାନେ ସାଂସ୍କୃତିକ ଜଗନ୍ନାଥଙ୍କ ବିଷୟରେ କି ଭଜନ ବିଷୟରେ ଏଗୁଡ଼ା ବି ଆମେ ଜାଣିପାରିଥାଉ ତାପରେ ନିୟୁଜ୍ ସେଭେନ୍ ସଠିକ ଖବର ଗୁଡ଼ା ଦିଏ କେଉଁଠି କ'ଣ ହେବାକୁ ଥିବ ଆମେ ବି ତା'ବିଷୟରେ ଜାଣିପାରୁ ବାତ୍ୟା ହେବ କେଉଁଠି ବଦଳ ହେବ କେଉଁଠି ଚୋରିନାରୀ ହୋଇଯାଉଛି କେଉଁଠି ଘର ପୋଡ଼ିଗଲା କେଉଁଠି ଜଙ୍ଗଲରେ ନିଆଁ ଲାଗିଗଲା କେଉଁ କମ୍ପାନୀ ଫମ୍ପାନୀରେ ନିଆଁ ଲାଗିଗଲା ଏଗୁଡ଼ାକ ବିଷୟରେ ଆମକୁ ନିୟୁଜ୍ ପେପର୍ ସବୁବେଳେ ଦେଖାଇଥାଏ ମାନେ ସୂଚନାଟା ଦେଇଥାଏ ତାପରେ ଧରିତ୍ରୀ ସମ୍ବାଦ ସମାଜ ଧରିତ୍ରୀ ନିୟୁଜ୍ ପ୍ରଗତି ଏଗୁଡ଼ାକ ବି ଆମେ କିଛି ପଢ଼ିକିରି ବି ଉପକୃତ ହୋଇଥାଉ ପିଲାବି କିଛି ଭଲ କଥା ଶିଖିଥାନ୍ତି ସେମାନଙ୍କ କାମରେ ବି କିଛି କଥା ଲାଗିଥାଏ ଏଣୁକରି ଧରିତ୍ରୀ ନିୟୁଜ୍ ଟା ବେଶି ଭଲ ଲାଗେ ପଢ଼ିବାକୁ କାହିଁ ତା'ର ଭାଷାଗୁଡ଼ାକ ଭାରି ସହଜ ଆଉ ଭାରି ସୁନ୍ଦର ଭାବରେ ସେ ଲେଖିଥାଏ ଆଉ ଧରିତ୍ରୀ ନିୟୁଜ୍ ମୋତେ ପଢ଼ିବାକୁ ଭାରି ପସନ୍ଦ ଲାଗେ